ଘରେ ବ୍ୟବହାର କରାଯାଉଥିବା ସିଲିଣ୍ଡରକୁ ସତର୍କତା ବ୍ୟବହାର କରିବା ତଳ ପାହାଚରେ ଆମେ ସିଲିଣ୍ଡର ରଖି ଉପର ପାହାଚରେ ଗ୍ୟାସ୍ ଚୁଲା ରଖି ସେଇଟାକୁ ଆମେ ବହୁତ ଯତ୍ନ ସହକାରେ ଲାଇଟ୍ ଜଳାଇବା ଏବଂ ସେଭଳି କି ଯେଉଁଭଳି ତା'ର ପାଇପ୍ କନେକ୍ସନ୍ଟା ଠିକ୍ ଅଛି ନା ନାଇଁ ତାକୁ ଆମେ ତାକୁ ଜାଣିବାକୁ ଚେଷ୍ଟା କରିବା ତାପରେ ସେଇ ଜିନିଷଟା ଉପରକୁ ଆମ ନିଜସ୍ ଧ୍ୟାନ ରଖି କାର୍ଯ୍ୟ କରିବା ଯା ଫଳରେ କି ପର କୌଣସି ଅସୁବିଧାର ସମ୍ମୁଖୀନ ନହେବା ସେଇଠି ଗ୍ୟାସ୍ କିଭଳି ଭାବରେ ୟୁଜ୍ ହେଉଛି ବା ସିଲିଣ୍ଡର ଠାରୁ ଚୁଲା ପର୍ଯ୍ୟନ୍ତ ଯେଉଁଠି ଲାଗିଛି ସେଇଟା ଠିକ୍ ଅଛି ନା ନାହିଁ ତାପରେ କେଉଁ କାର୍ଯ୍ୟଟା ଭଲସେ ପାଇପ୍ଟା କନେକ୍ସନ୍ ଅଛି ନା ନାଇଁ ସେଭଳିଆ ଅନେକ ଜିନିଷ ଗୁଡ଼ିକ ଆମେ ସତର୍କତାରେ ବ୍ୟବହାର କଲେ ବହୁତ ଭଲ ରହିବ କାରଣ ଗ୍ୟାସ୍ ସୁବିଧା ଅସୁବିଧା ମଧ୍ୟ ହେଇପାରେ ସେଇଥିପାଇଁ ଆମର ଜିନିଷ ଗୁଡ଼ିକ ମୋତେ ବ୍ୟବହାର କ ଠିକ୍ ସେ କରିବା